ହ୍ୟାଲୋ ହ୍ୟାଲୋ ହଁ ଭାଇ କେତେ ଦିନରେ ଦେଖାହେବା ହଁ ଆମର ଯାହା ହଉ ଗଜପତି ଜିଲ୍ଲାରେ ଏ ଯୋଉ ଦଶ ଦିନ ମେଳାରେ କିଛି ହେଲେ କିଣା କିଣି କରି ଯାହା ଦୋକାନ ପାଞ୍ଚ ପଇସା ପାଇଲେ ନାହିଁ ଆସୁ ଆଉ ଭାଇ କ'ଣ କିଣିିବେ ଭାଇ କ'ଣ କ'ଣ କିଣିଲେ

ହଁ ପାଟ ଟିକେ କିଣ ପାଟ ବି କମ୍ ରେଟ୍ ଅଛି ମୁଁ ମୁଁ ଛୋଟ ମୁଁ ଛୋଟ ପିଲାମାନଙ୍କର ପ୍ୟାଣ୍ଟ୍ ସାର୍ଟ ଡ୍ରେସ୍ ଚଡ଼ି ଆଉ ଭଲ ହଁ ହଁ ହଁ ହଁ ହଁ ହଁ ହଁ ଆଉ ଦଶ ଦିନ ମେଳାରେ ମୁଁ ମୁଁ ଛୋଟ ପିଲାମାନଙ୍କର ଜାମା ପ୍ୟାଣ୍ଟ୍ ହଁ ହଁ ଏ ସବୁ କିଣିକି

ଏବେ ଏବେ ଶୀତ ଦିନ ଶାଲ୍ ସୁଇଟର୍ କେପ୍ ମଫଲର୍ ଏଯାକ ଭଲ ଟିକେ ସେଲ୍ ହେବ ବୋଲି ଏ ଯାକ ଟିକେ ମୁଁ କରୁଛୁ ହେଲା ହଁ ହଁ ହଁ ହଁ ହଁ ହଁ ହଁ